ମୋର ଗୋଟିଏ ଅନଲାଇନ୍ ରୁ କଲ୍ ଆସିଥିଲା କଲ୍ କରି କହିଲେ ଯେ କହିଲେ ତୁମର ଆଧାର ନମ୍ବରଟା ଦେବକି ମୁଁ କହିଲି ନାଇଁ ମୋର ଆଧାର ନମ୍ବର ହୋଇନାହିଁ ନାଇଁ ତାହେଲେ ତୁମର ଏଟିଏମ୍ କଟିଯିବ ଯଦି ଆଧାର ନମ୍ବର ନ ଦେବ ତାହେଲେ ଏଟିଏମ୍ ଟି ତୁମର କଟିଯିବ ତୁମର ପୁରୁଣା ଏଟିଏମ୍ ନୂଆ ହୋଇ ଆସିବ ମୁଁ କହିଲି ହେଉ ତେବେ ଦେଉଛି ଆଧାର ନମ୍ବରଟି ଦେଲା ପରେ ସେ ସେ ଗୋଟିଏ ଓଟିପି ନମ୍ବର ଛାଡିଥିଲେ ସେହି ଓଟିପି ନମ୍ବରଟି ମୋତେ କହିଲେ ଦେବା ପାଇଁ ମୁଁ ତ ଜାଣିନଥିଲି ସେଇ ଓଟିପି ନମ୍ବରଟି ଦେଇଦେଲି ଦେବାପରେ ସେ ମୋର ପ୍ରଥମେ ନଅ ହଜାର ଟଙ୍କା କାଟିଦେଲେ ମୁଁ ତାଙ୍କୁ ପଚାରିଲି ମୋର କଣ ମୋବାଇଲ୍ କୁ ମ୍ୟାସେଜ୍ ଆସିଲାଣି ନଅ ହଜାର ଟଙ୍କା କଟିଗଲା ବୋଲି ସେ କହିଲେ ନାଇଁ ନାଇଁ ସେଇଟା ସେମିତି ମ୍ୟାସେଜ ଆସିଛି ତୁମକୁ ଆଉ ଗୋଟିଏ ଓଟିପି ଦିଆଯାଉଛି ସେଇ ଓଟିପି ନମ୍ବରଟି କୁହ ତୁମର କାଲି ସୁଧା ଯାଇକି ଏଟିଏମ ପଶିଯିବ ପହଞ୍ଚିଯିବ ମୁଁ କହିଲି ହେଉ ତେବେ ଆଉଥରେ ଆଉଥରେ ଡ଼ାକିଲେ ନମ୍ବର ସେଇ ନମ୍ବର ଟି ମୁଁ ପୁଣି ଆଉ ଚାରୋଟି ନମ୍ବର ଦେଇଦେଲି ଦେବାପରେ ମୋର ଆଉ ଦୁଇ ହଜାର ଟଙ୍କା କଟିଗଲା ମୁଁ ତାପରେ ତାଙ୍କରି ଫୋନଟି କାଟିଦେଲି ଆଉ ଜଣକୁ ଆଣି ଦେଖେଇବାରୁ ସେ କହିଲେ ଏଇଟା ଠକେଇ ହୋଇଛି